ଆଜ୍ଞା କୁହନ୍ତୁ ହୁଁ ହୁଁ ହଁ ଆମର ତ ଏବେ ଫାଇଭ୍ ଟି'ରେ ସବୁ ଜିନିଷ ସବୁ ଜିନିଷର ଉନ୍ନତିକରଣ କରାଯାଉଛି ସବୁ ମେଡ଼ିକାଲ୍ର ମେଡ଼ିକାଲ୍ ସୁବିଧା ସବୁଆଡ଼େ କରାଯାଉଛି ମେଡ଼ିକାଲ୍ରେ ସବୁ ପ୍ରକାର ସୁବିଧା ରୋଗୀମାନଙ୍କ ଟ୍ରିଟ୍ମେଣ୍ଟ୍ ପାଇଁ ସେମାନଙ୍କର ରହିବା ପାଇଁ ତାଙ୍କର ସବୁପ୍ରକାର ସୁବିଧା ତାଙ୍କୁ ଯୋଗେଇ ଦେଉଛି ବେଡ଼୍ ସଂଖ୍ୟା ବଢ଼ା ହେଇଛି ହଁ ଆମ୍ବୁଲାନ୍ସ ହଁ ହଁ ସେଗୁଡ଼ା ସବୁ ବୁଝା ହେବ ଧୀରେ ଧୀରେ ସେ ତା'ର ଉନ୍ନତିକରଣ ପାଇଁ କାମ କରାହେଉଛି ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁନି ସେ ସବୁ ଜିନିଷ ଆମେ ଧୀରେ ଧୀରେ ବୁଝୁଛୁ ସବୁର ବ୍ୟବସ୍ଥା ଠିକ୍ ଭାବରେ ହେଇଯିବ

ହଁ ଆମେ ବୁଝୁଛୁ ଯେ ସେଇଟା ଏବେ କାମ ହେଇନି କିନ୍ତୁ ଧୀରେ ଧୀରେ ସେ କାମ ହେଇଯିବ ଆକ୍ୱାଗାର୍ଡ଼ ଲାଗିବ ବହୁତ ଷ୍ଟାଫ୍ ମାନେ ପୋଷ୍ଟିଂ ହେବେ ହସ୍ପିଟାଲ୍ କ୍ଲିନିଂ ପାଇଁ ଟ୍ରିଟ୍ମେଣ୍ଟ୍ ପାଇଁ ବହୁତ ଡ଼କ୍ଟର୍ମାନଙ୍କୁ ବି ସେଠି ଅଲଗା ଭଲ ମେଡ଼ିକାଲ୍ରୁ ବି ସେଠିକୁ ଡ଼କ୍ଟର୍ମାନେ ଆସିବେ ଧୀରେ ଧୀରେ ସବୁ ଚେଞ୍ଜ୍ ହେବ ଟିକେ ଟାଇମ୍ ଲାଗିବ ଆଉ

ହଁ ଏଇଟା ଆମର ଡ଼୍ୟୁଟି ଏଇଟା ଆମର ଡ଼୍ୟୁଟି ପେସେଣ୍ଟ୍ମାନଙ୍କର କେମିତି ଟ୍ରିଟ୍ମେଣ୍ଟ୍ ହେବ ଭଲ୍ସେ ସେଇଟା ଆମର ଫାର୍ଷ୍ଟ୍ ଡ଼୍ୟୁଟି ତେଣୁ ଆମେ ଏଇଟାକୁ ପୁରା ପୁରା କରିବା ପାଇଁ ଚେଷ୍ଟା କରୁଛୁ ତ ଆପଣ ଚିନ୍ତା କରନ୍ତୁନି ବହୁତ ଜଲ୍ଦି ଏସବୁ କାମ ହେଇଯିବ

ହଁ ଧୀରେ ଧୀରେ ଚିକିତ୍ସା କୌଶଳ ସବୁ ଉନ୍ନତ ହେବ ସବୁପ୍ରକାର ମେସିମ୍ ବି ଆଭେଲେବୁଲ୍ ହେବ ଏଇଠି ପାଖରେ ସବୁପ୍ରକାର ଟ୍ରିଟ୍ମେଣ୍ଟ୍ ମଧ୍ୟ ଏଠି କରାଯିବ ତେ'ଣୁ କିନ୍ତୁ ଟିକେ ଟାଇମ୍ ଲାଗିବ ଧୀରେ ଧୀରେ ହେଉଛି ସବୁ ଜିନିଷ ଆସ୍ତେ ଆସ୍ତେ ସବୁ ହଁ ହଁ ହଁ ଏଥର ମେଡ଼ିକାଲ୍ ଟିମ୍ ଏଥର ପଠାହେବ ହଁ ଗାଁ'ମାନଙ୍କୁ ହଉ ଧନ୍ୟବାଦ